ତ ଘର ଲୋକ ବି କହୁଛନ୍ତି ଯେ କପଡ଼ାଟା ଭଲ ଲାଗୁଛି ତ ମୋ ପାଇଁ ବି ଗୋଟେ ମଗେଇ ଦେ ମୋ ସାଙ୍ଗମାନେ ବି କହିଲେଣି ମଗେଇ ଦେ